ମୁଁ ସକାଳେ ଯେଉଁ ବ୍ୟାୟାମ କରେ ଅଭ୍ୟାସ କରେ ସମୟରେ ସେ ଆପଣ ଲ ବ୍ୟବସାୟ ସବୁ ପ୍ରଜଘାତ ମୁଁ ସେଇଟାକୁ କରିପାରେ ସେଟା ଅନ୍ତର୍ଭୁତ ସେ ପ୍ରଶାଦ୍ୟାୟାମ